ଆମ ଗାଁରେ ଗୋଟିଏ କୀର୍ତ୍ତନ ଭଜନ କୀର୍ତ୍ତନ ଦଳ ଅଛି ଏହି ଦଳରେ ପ୍ରାୟତଃ କୋଡ଼ିଏ ପଚିଶି ଜଣ ଲୋକ ଆମ ଗାଁର କୋଡ଼ିଏ ପଚିଶି ଜଣ ଲୋକ ଏହି ଦଳରେ ଅଂଶଗ୍ରହଣ କରନ୍ତି ଆଉ ସେମାନେ ଆମ ଗାଁର ଗାଁ ମୁଣ୍ଡରେ ଗୋଟିଏ ମଣ୍ଡପ ଅଛି ଏବଂ ଗୋଟିଏ ଠାକୁର ଘର ଅଛି ନର୍ମାଲ୍ ସାଧାରଣ ଦିନରେ ଯେବେ କିଛି ବର୍ଷା କିମ୍ବା ଶୀତ ନଥାଏ ସେମାନେ ସେହି ମଣ୍ଡପ ପାଖରେ ମଣ୍ଡପ ଉପରେ ବସିକି ଏକାଠି ହୁଅନ୍ତି ଏବଂ ଭଜନ କୀର୍ତ୍ତିନ କରନ୍ତି ଆଉ ଯଦି ବର୍ଷା ହୁଏ କିମ୍ବା ଅଧିକ ଶୀତ ହୁଏ ସେମାନେ ସେହି ଯେଉଁ ଠାକୁର ଘର ଅଛି ସେ ଠାକୁର ଘରେ ବସି କୀର୍ତ୍ତନ ଭଜନ କରନ୍ତି ଆଉ ସେମାନେ ବିଭିନ୍ନପ୍ରକାରର ସଙ୍ଗୀତ ଯନ୍ତ୍ର ବ୍ୟବହାର କରନ୍ତି ଯଥା ଖୋଳ କୁବୁଚି ଆଉ ହେଉଛି ତାଙ୍କର ଢୋଲ ତା'ପରେ ହେଉଛି କୀର୍ତ୍ତନ କରିବା ପାଇଁକା ତାଙ୍କର ଗୋଟିଏ ଥାଏ ତାଙ୍କର ଝୁଣୁଝୁଣୁ କରୁଥିବା ଗୋଟିଏ ଝାଞ୍ଜ ଥାଏ ତାବଲା ଥାଏ ତା'ସହିତ ଏହି ଭଳିଆ ବିଭିନ୍ନପ୍ରକାର କୀର୍ତ୍ତନରେ ବ୍ୟବହୃତ ହେଉଥିବା ବିଭିନ୍ନପ୍ରକାରର ବାଦ୍ୟଯନ୍ତ୍ର ସେମାନେ ରଖିଥାନ୍ତି କିନ୍ତୁ ସେମାନେ ପ୍ରତ୍ୟେକ ଦିନ ପ୍ରାୟ କୀର୍ତ୍ତିନ କରନ୍ତି ଏବଂ ଯେତେବେଳେ ଯେଉଁ ଗାଁରୁ ଅନ୍ୟ କେଉଁ ଗାଁ ଆମ ଗ୍ରାମରୁ କିମ୍ବା ଅନ୍ୟ କୌଣସି ସଂଗଠନ ପୂଜାପର୍ବାଣି ହେଲେ ସେମାନଙ୍କୁ ଡାକନ୍ତି ଏବଂ ସେମାନେ ଯାଇକି ସେ ଜାଗାରେ କୀର୍ତ୍ତିନ ଆଦି କରନ୍ତି